ଆଜିକାଲି ତ ସବୁ ଗ୍ରାମ ମାନଙ୍କରେ ବିଭିନ୍ନ ପ୍ରକାର କଲେଜ ସବୁ ରହୁଛି ଆଉ ଆମ ଗାଁ ପାଖରେ ବି ବହୁତ କଲେଜ ଅଛି ଯେଉଁଟାକି ବେଲବାଳି କୁଶଳେଶ୍ୱର ମହାବିଦ୍ୟାଳୟ ଆଉ କନକ ମଞ୍ଜରୀ ଓମେନ୍ସ କଲେଜ ଆନ୍ଦପୁରୁ କଲେଜ ରହିଛି ତାପରେ ଆମର ବେଲବାଳି କଲେଜ ବି ରହିଛି ରେକୁଟିଆ କଲେଜ ରହିଛି ବହୁତ ପ୍ରକାର କଲେଜ ରହିଛି ଆଉ ଶାଳପଡ଼ା କଲେଜରେ ଆମ ମୁଁ ପାଠ ପଢ଼ୁଥିଲି ଆଉ ଆମ ଏବେ ବି ଆମ ପୁଅ ପାଠ ପଢ଼ୁଛି ଆନ୍ଦପୁର କଲେଜରେ ଏମତି ବହୁତ ପ୍ରକାର କଲେଜ ସବୁ ଅଛି ଯେଉଁଟାକି ପାଠ ଭଲ ଭାବରେ ପଢ଼ା ଯାଉଛି ଭଲ ରେଜଲ୍ଟ ମଧ୍ୟ କରୁଛନ୍ତି ଛୁଆମାନେ ପଢ଼ିକି ଆଉ ବେଶି ଭଲ ଲାଗେ ଆମର ଓମେନ୍ସ କଲେଜ କାରଣ ସେଇଠି ପୁଅ ପିଲାଙ୍କର ଆଲାଓ ନଥାଏ ପୁଅ ପିଲାମାନେ ସେଠିକି ଯାଇପାରନ୍ତି ନାହିଁ ଝିଅ ପିଲାମାନେ ମନ ଇଚ୍ଛା କ୍ଲାସ କରନ୍ତି ବୁଲାବୁଲି କରନ୍ତି ଆଉ ଭଲ ଭାବରେ ମଧ୍ୟ ପାଠ ମଧ୍ୟ ପଢ଼ିଥାନ୍ତି ଯେଉଁ କଲେଜରେ ପୁଅ ପିଲାମାନେ ରହିଲେ ସେଇଠି ପୁଅ ପିଲା ଝିଅ ପିଲା ସବୁ ମିଶାମିଶି ହେଲେ ମିଶିକି ଏଇ ଇଏ ତାସହିତ କଥା ହେଲା ସିଏ ତାସହିତ କଥା ହେଲା କୁଆଡ଼େ ବୁଲିବାକୁ ଗଲେ ଏଇଟା ସେଇଟା ମାନେ ଦୁନିଆ ପ୍ରକାର ସବୁ ଚାଲିବ ତେଣୁ ଓମେନ୍ସ କଲେଜଟା ଭଲ